ବିବାହରେ କନ୍ୟାମାନଙ୍କୁ ଅନେକ ପ୍ରକାର ତ ଉପହାର ଦିଆଯାଏ ସାଙ୍ଗ ସାଥିମାନେ ଉପହାର ଦିଅନ୍ତି କି କିଏ ଫଟୋ ଫ୍ରେମ୍ ମାନେ ଅନେକ ପ୍ରକାର ଉପହାର ଦିଆଯାଆନ୍ତି ଦିଅନ୍ତି ଯୌତୁକରେ ବୋଲେ ଆମେ ଯୌତୁକରେ କନ୍ୟା ଘର ପଟୁ ଦିଅନ୍ତି ବହୁତ କିଛି ଅଛି ବାସନ କୁସନ ଅଛି ବାସନ କୁସନ ଯେନ୍ତା କି ବାସନ କରି କିନା ଦଉଛନ୍ କୁଲର୍ ଦଉଛଁନ୍ ଫ୍ରିଜ୍ ଟିଭି ଗଡ଼ରେଜ୍ ୱାଶିଂଗ୍ ମେସିନ୍ ଆମର ପଲଙ୍କ୍ ଖଟ୍ ଏ ମା ବହୁତ୍ କିଛି ଅଛି ଯେନ୍ତା କି ଆମର ଦିଆଯାଉଛି ଅନ୍ୟ ଆମର ଯୌତୁକ ନୁ ଲିକିନ୍ କଥାଟା ଏଇଟା ମୋର ହିସାବରେ ମୁଇଁ ଧର୍ମି କି ଗୋଟେ ଝି କେ ବଟାଲା ବେଲେ ମେନ୍ ଥାଏ କେ ଗୋଟେ ଭଲ୍ ସଂସ୍କାର୍ଟି ଭଲ୍ ସଂସ୍କାର୍ ତା'ର ବ୍ୟବହାର ଚାଲି ଚଲନ୍ ସବୁ ଭଲ୍ସେ ଶିଖେଇ କିନା ବଟାବାର କଥା କାଇଁ ଯିବିରେ ଯାଇ କିନା ସବୁ ଜିନିଷ୍ ଯୌତୁକ ହେଟା ମାନେ ସବୁ ସେଟା ସବୁ ମଲିନ ପଡ଼ବା ଲେକିନ୍ ଯେତେବେଲେ ଗୋଟେ ଟୋକେଲ୍କୁ ତମେ ସଂସ୍କାର ଦେଇ କିନା ବଟଉଛ ତା'ର୍ ଶାଶୁଘର୍ କେ ସେ କିନ୍ କିନା ତା ଶାଶୁ ଶଶ୍ୱୁର୍ ତା'ର୍ ପରିବାର୍ ସାଙ୍ଗେ କେମତି ଭଲ୍ ସେ ଚଲି ପାରିବା ଭଲ୍ ସେ ରହିବା ତାକୁ ଭଲ୍ ବ୍ୟବହାର ଚାଲିଚଲନ୍ ସବୁ ଦେବା ଆଉ ଆଗ୍କେ ଗୁଣବତୀ ହେଇ କିନା ରହିବା ଏନ୍ତା ସଂସ୍କାରେ ହିସାବେ ହେଟା ଗୋଟେ ମେନ୍ ମୋର୍ ହିସାବେ ହେଟା ମେନ୍ ଶିଖେଇ କିନା ହେ ବଟାବାର୍ କଥା ହେଟା ହିଁ ମୁଁ ଭାବ୍ସି ଯୌତୁକ ହିସାବରେ